ହଁ ଅଛି ହଁ ଦେଖନ୍ତୁ ଏଇଟି ବହୁତ ଭଲ ହେବ ୟାର ଡିଜାଇନ୍ ଦେଖୁଛନ୍ତି କେତେ ସୁନ୍ଦର ଡିଜାଇନ୍

ହଁ ସମ୍ବଲପୁରୀ ଅଛି କାଞ୍ଚିବରମ୍ ବି ଅଛି ଆଉ ହେଉଛି ହାତରେ ପୂରା ହାତବୁଣା ହେବ ଦେଖନ୍ତୁ କେଉଁଟା ନେବେ ଦେଖନ୍ତୁ ହଁ ଅଛି ଏଇ ଦେଖନ୍ତୁ ହଁ ଏଇ ଦେଖନ୍ତୁ କେତେ ସୁନ୍ଦର ହେଇଛି

ସୂତାଶାଢ଼ୀ ବହୁତ ବହୁତ ଭଲ ସୂତାଶାଢ଼ୀ ଅଛି ବହୁତ ଭଲ ବହୁତ ମାନେ ସୁନ୍ଦର ସୂତାଶାଢ଼ୀ ଅଛି ପୂରା ପ୍ଲେନ୍ ସୂତାଶାଢ଼ୀ ଅଛି ନିଅନ୍ତୁ ଆପଣଙ୍କୁ ବହୁତ ଭଲ ଲାଗିବ ହଁ ଏଇଟା ଦେଖନ୍ତୁ ଏଇଟା ଦେଖନ୍ତୁ ହଁ ପାଁଶ ଭିତରେ ଆସିବ ଆଉ ନିଅନ୍ତୁ ରେଟ୍ କାଟିଦେବ ନିଅନ୍ତୁ

ପାଟଶାଢ଼ୀଟା ହଁ ଦୁଇହଜାର ଭିତରେ ପଡ଼ିବ ଆଉ ନା ଅଧିକା ରେଟ୍ କି ଏଇ ତ ଅ ଜିନିଷକୁ ରେଟ୍ ଆଉ ଦେଖନ୍ତୁ କେତେ ସୁନ୍ଦର ଜିନିଷ ହେଇଛି କେତେ ଭଲ ଦେଖାଯାଉଛି ତା' ଭଳିଆ ଭଲ ଅ ଶାଢ଼ୀ ଆଉ କେଉଁଟା ହେବ କି ନାଇଁ କିନ୍ତୁ ଏଇଟା ନିଅନ୍ତୁ ନିଅନ୍ତୁ ବହୁତ ବଢ଼ିଆ ହେବ ଦେଖିବା ରେଟ୍ କାଟିଦେବା ଦେଖିବା ନିଅନ୍ତୁ ହଁ ଆଉ ଏଇ ଏ ଆଉ କି କଲର ଦେଖିଦିଅ ଆଉ କେଉଁ କଲର ଦେଖିଦିଅ ଦେଖିଦିଅ ଦେଖ ଏଇ କଲର ଦେଖ ଏଇ ହଳଦିଆ କଲର ଦେଖ ସବୁଜିଆ କଲର କଫି କଲର ଦେଖ ଇଏ ବି ଭଲ ଲାଗିବ ଘିଅ କଲର ଦେଖ ହଁ ମେହେନ୍ଦି କଲର ଅଛି ହଁ ଦେଖଉଛି ହଁ ଦେଖଉଛି ଦେଖଉଛି ଏଇ ଦେଖ ଇଏ ଦେଖ ମେହେନ୍ଦି କଲର ମେହେନ୍ଦି କଲର ଶାଢ଼ୀ କେଡ଼େ ସୁନ୍ଦର ଦେଖାଯାଉଛି ଆ ସାଙ୍ଗକୁ ବ୍ଲାଉଜ୍ ମ୍ୟାଚିଙ୍ଗ କରିକି ପିନ୍ଧିବେ ବହୁତ ସୁନ୍ଦର ଲାଗିବ ଆମ ଦୋକାନର ବି ଅଛି ନିଅନ୍ତୁ ହଁ ପିସ୍ ଅଛି ପିସ୍ ଅଛି ନିଅନ୍ତୁ ହଁ ମ୍ୟାଚିଙ୍ଗ ସାୟା ଅଛି ନିଅନ୍ତୁ ଚିକାରେ ନେବେ ନିଅନ୍ତୁ ହଁ ଦୁଇଶହ ଟଙ୍କା ଭିତରେ ହେବ ନିଅନ୍ତୁ ଦୁଇଶହ ଟଙ୍କା ଭିତରେ ଅଛି ନିଅନ୍ତୁ କାଟିଦେବା ଦେଖିଆ ଶାଢ଼ୀ ଛଅଶହ ଭିତରେ ହେବ ଆଉ ନିଅନ୍ତୁ ନିଅନ୍ତୁ କେଉଁଟା ନେବେ ନିଅନ୍ତୁ ହଁ ବହୁତ ଭଲ ଡିଜାଇନ୍ର ଡ୍ରେସ୍ ଅଛି ନୂଆ ନୂଆ ଡ୍ରେସ୍ ସବୁ ଅଛି ଗାମୁଛା ପତ୍ରରୁ ଆରମ୍ଭ କରିକି ହେଉଛି ଜିନ୍ସ ପର୍ଯ୍ୟନ୍ତ ସବୁ ଅଛି ଆମର ବେନିୟନ ସବୁ ଅଛି ବହୁତ ଭଲ ଭଲ ବେନିୟନ ସବୁ ଅଛି ହାପ୍ ପ୍ୟାଣ୍ଟ୍ ଛୁଆଙ୍କର ହାପ୍ ପ୍ୟାଣ୍ଟ୍ ସବୁ ଅଛି ହଁ ଦେଖନ୍ତୁ ଜିନ୍ର ହାପ୍ ପ୍ୟାଣ୍ଟ୍ ବେନିୟନ୍ ସବୁ ନୂଆ ନୂଆ ସବୁ ବାହାରିଛି କେତେ ସୁନ୍ଦର ସବୁ ଦେଖା ଯାଉଛି ନିଅନ୍ତୁ ଆପଣଙ୍କ ଝିଅଙ୍କପାଇଁ ନିଅନ୍ତୁ ପୁଅଙ୍କ ପୁଅ ପୁଅପାଇଁ ଅଛି ବରମୁଣ୍ଡା ଅଛି ଟ୍ରାକସୁଟ୍ ଅଛି ଓ ହାପ୍ ପ୍ୟାଣ୍ଟ୍ ଅଛି ଓ ଜିନ୍ସ ଅଛି ଫୁଲ୍ ହାତ ବେନିୟନ ଅଛି ହଁ ଏଇଟା ହେଇ ଦେଖନ୍ତୁ ଆପଣଙ୍କ ପୁଅକୁ ବହୁତ ଭଲଲାଗିବ ହଁ ଏଇଟା ଦେଖନ୍ତୁ ଏଇଟା ଦେଖନ୍ତୁ ହଁ ଦେଖନ୍ତୁ ଏଇଟା ଦେଖନ୍ତୁ ଦେଖନ୍ତୁ ନିଅନ୍ତୁ କେଉଁଟା ନେବେ ନିଅନ୍ତୁ ଅ ଛଅଶହ ଭିତରେ ପଡ଼ିବ ଆଉ ନା ଆଉ କେଇଟି ଏ ରେଟ୍ ହେଲା କାଇଁ ଏଇ ଏତିକି ତ ରେଟ୍ ଆଉ ପ୍ୟାଣ୍ଟ୍ଟା ଦେଖୁନାହାନ୍ତି କେରକ କେତେ ସୁନ୍ଦର କଲର ହେଇଛି ହଁ ନିଅନ୍ତୁ ନିଅନ୍ତୁ ନିଅନ୍ତୁ କାଟିଦେବା ରେଟ୍ କାଟିଦେବ ଶହେ ଦୁଇଶହ କାଟିଦେବ ରହିବନା ଗୋଟେ କଥା ନିଅନ୍ତୁ ମନ କରିଛନ୍ତି ନିଅନ୍ତୁ ଲୁଙ୍ଗି ଲୁଙ୍ଗି ହଁ ଦେଖନ୍ତୁ ଏ ଲୁଙ୍ଗି ଦେଖନ୍ତୁ ଖସରା ଲୁଙ୍ଗି ଅଛି ସୂତାଲୁଙ୍ଗି ଅଛି ଗାମୁଛା ଅଛି ଟାୱେଲ ଅଛି ଉଁ ଟରଗିସ୍ ଅଛି ଦେଖନ୍ତୁ ଧୋତି ଅଛି ହଁ ଦେଖନ୍ତୁ ଏଇ ଟରଗିସ୍ ଗୁରା ଦେଖନ୍ତୁ ଦେଖନ୍ତୁ କେତେ ସୁନ୍ଦର ଦେଖା ହେଉଛି ଟରଗିସ୍ ଗୁଡ଼ା କେଉଁ ଟରଗିସ୍ଟା ନେବେ ଚଏସ୍ କରନ୍ତୁ ହଳଦିଆ ଅଛି ସବୁଜିଆ ଅଛି ହଁ ହଁ

ହଁ ହଁ ଟିକିଏ ରୁହନ୍ତୁ ମୁଁ ଦେଖୁଛି ଟିକିଏ ରୁହନ୍ତୁ ହଁ ହଁ ମିଳିଲା ମିଳିଲା ଏଇଟା ଏଇ ଦେଖ ଦେଖ ଦେଖ ତୁମ ମନ ପସନ୍ଦର ଜିନିଷ ଦେଖ ହଁ ଦେଖନ୍ତୁ ଏଇଟା ଦେଖନ୍ତୁ ଦେଖନ୍ତୁ ଦେଖନ୍ତୁ ଏଇଟା ଦେଖନ୍ତୁ ଏଇଟା ପାଂଶହ ଭିତରେ ପଡ଼ିବ ଦୁଇ ପିସ୍ ନେଲେ ହଜାର ଟଙ୍କା ଓ ହେଉ ଦେଖିବା ଶହେ ଦୁଇଶହ କାଟିଦେବା ଶହେ ଦୁଇଶହ କାଟିଦେବା ନିଅନ୍ତୁ କେଉଁଟା ନେବେ ନିଅନ୍ତୁ ନିଅନ୍ତୁ ନିଅନ୍ତୁ କେଉଁଟା ନେବେ ନିଅନ୍ତୁ ନୂଆକରି ଆସଛନ୍ତି ଆପଣ ଦୋକାନକୁ ଆସିଛନ୍ତି ନିଅନ୍ତୁ କେଉଁଟା ନେବେ ନିଅନ୍ତୁ ହଁ ନିଅନ୍ତୁ ନିଅ ନିଅନ୍ତୁ ଏମ୍ରଡ଼ୋରୀର ହେଉ ହେଉ ଦେଖାଉଛି ଦେଖାଉଛି ହଁ ଏଇ ଦେଖ ଏଇ ଦେଖ ଏଇ ଦେଖ ଏଇ ଦେଖ ତା' ଆଞ୍ଚଲଟା ତା' ବ୍ଲାଉଜ୍ ପିସ୍ ହଁ ଦେଖ ପସନ୍ଦ ହେଲା ଦେଖ ଆଉ ଦେଖେଇମି ହଁ ଯେ ଟୋଟାଲ ପାଞ୍ଚହଜାର ଭିତରେ ହେଉଛି ପାଞ୍ଚହଜାର ଭିତରେ